ମୁଁ ନମିତା ଅଗ୍ରୱାଲ ଏବଂ ଇରା ମହାନ୍ତି ଏଇ ଦୁଇ ଜଣଙ୍କ ସ୍ଵରକୁ ବହୁତ ପସନ୍ଦ କରେ ଏବଂ ମୁଁ ତାଙ୍କର ଲାଇଭ୍ ପ୍ରୋଗ୍ରାମ୍ ମଧ୍ୟ ଦେଖିଛି ନମିତା ଅଗ୍ରୱାଲଙ୍କ ଭଳି ରିଆ ଇରା ମହାନ୍ତିଙ୍କ ଭଳି ଜଣେ ସୁପ୍ରତିଷ୍ଠିତ ଗାୟିକା ହେବା ପାଇଁ ମୋ ମନରେ ମଧ୍ୟ ବହୁତ ଉତ୍କଣ୍ଠା ଭରି ରହିଛି କିନ୍ତୁ ସେ ସବୁର ସୁବିଧା ଏବଂ ସୁଯୋଗ କେବେ ଆଜି ପର୍ଯ୍ୟନ୍ତ ମୁଁ ପାଇପାରି ନାହିଁ ଅନେକ ଥର ଭାବିଛି ଅଡ଼ିସନ୍ ଦେବି କିନ୍ତୁ ସେହି ଭାବରେ ପ୍ରସ୍ତୁତି ନ ହେଇ ପାରିବାରୁ ମୁଁ ଦେଇପାରି ନାହିଁ କିନ୍ତୁ ସେମାନଙ୍କର ପ୍ରୋଗ୍ରାମ୍ ମୁଁ ସବୁବେଳେ ଦେଖେ ଲାଇଭ୍ ପ୍ରୋଗ୍ରାମ୍ ଏବଂ ମୋତେ ତାଙ୍କର ଗୀତ ଶୁଣିବାକୁ ମଧ୍ୟ ବହୁତ ଭଲ ଲାଗେ